ଆମର ଏଠି ଖୋର୍ଦ୍ଧା ଜିଲ୍ଲାରେ ହରିରାଜପୁର ଯାତ୍ରା ବା ମେଲଣ ବହୁ ଆଡ଼ମ୍ବରରେ ବହୁ ସଂଖ୍ୟକ ଲୋକଙ୍କୁ ନେଇ ହୋଇଥାଏ ପୂର୍ବରୁ ପ୍ରାୟତଃ ଦଶରୁ କୋଡ଼ିଏ ହଜାର ଲୋକ ପ୍ରତିଦିନ ଆସନ୍ତି ଯାତ୍ରା ବୁଲିବାକୁ ବା ଆମର ଯେଉଁ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ହୁଏ ତାକୁ ଉପଭୋଗ କରିବାକୁ କିନ୍ତୁ ଗତ ବର୍ଷ ଦୁଇ ବର୍ଷ ପରେ ହୋଇଥିଲା କାରଣ କରୋନା ସମୟରେ ଏସବୁ ବନ୍ଦ ଥିଲା ଦୁଇ ବର୍ଷ ପରେ ଯାତ୍ରାଟି ହୋଇଥିଲା ଏବଂ ସେଥିରେ ଆମେ ଅନୁମାନ କରିନଥିଲୁ ଯେ ଷାଠିଏରୁ ସତୁରି ହଜାର ଲୋକ ଆସିବେ ଯାହାକୁ ଦେଖି ଆମେ ଅତ୍ୟନ୍ତ ଖୁସି ହୋଇଥିଲୁ ଏବଂ ଆମର ସ୍ମରଣୀୟ ହୋଇ ରହିଥିଲା